ଆମେ ନବଜାତ ଶିଶୁର ପ୍ରଥମ ବର୍ଷରେ ନୀତି ନୀତି କି କି ପାଳନ କରୁ ଜନ୍ମରୁ ଆମେ ତାକୁ ତେଲ ମାଲିସ୍ କରୁ ତାକୁ ସଫା ସୁୁତୁର କରୁ ତା ମା' କି ଷଷ୍ଠୀ ପୂଜା ଷଷ୍ଠୀ ପୂଜା ଆମେ ତାକୁ କରୁ ଷଷ୍ଠୀ ପୂଜା ଦିନେ ଆମେ ତାପରେ ଷଷ୍ଠୀ ପୂଜା ଛଅ ଦିନୁ ଛଅଦିନ ପରେ ଆମେ ଷଷ୍ଠୀ ପୂଜା ତାର କରୁ ସବୁ ବ୍ରାହ୍ମଣ ଆଣିକରି ତାକୁ ଷଷ୍ଠୀ ଠାକୁର ବନାଇ କରି ଆମେ ସେମିତି ପୂଜା କରୁ ତାହାର ପରେ ଅନ୍ନପ୍ରସନ ସେ ଅନ୍ନପ୍ରସନ୍ନ ଦିନ ଆମେ ସବୁ ଲୋକମାନଙ୍କୁ ଡାକିକରି ଆଣି ତାଙ୍କୁ ପୂଜା କରୁ ତାଙ୍କୁ ଖାଇବାକୁ ମିଠା ସେ ସବୁ ଖାଇକରି ତାକୁ ଦିଅନ୍ତି ତାପରେ ନାମକରଣ ନାମକରଣ ଆମେ ଏକୋଇଶ ଦିନ କି ଛଅ ଦିନ ପରେ ଆମେ ତାଙ୍କ ନାମକରଣ କରୁ ସମସ୍ତେ ଆସିକରି ତାଙ୍କ ନାଁ କାହା ନାଁ କେମିତି ପସନ୍ଦ ହେବ ତାକୁ ସେମିତି ନାଁ ଆମେ ରଖୁ କରିକି ମୁଁ ମୁଣ୍ଡକରଣ ଆମେ ଏକୋଇଶ ଦିନ ପରେ ତାକୁ ସେମିତି ବ୍ରାହ୍ମଣ ନାପି ତାନିିକରି ସେ ମୁଣ୍ଡ ଆମେ ମୁଣ୍ଡନ କରୁ